ବାଇକିଂ ଦୁନିଆର ସବୁଠାରୁ ବଡ଼ ଟ୍ରେଣ୍ଡ୍ ବା ରୁଟ୍ ହେଉଛି ଯୁବ ପିଢ଼ିମାନେ ସେମାନେ ନୂଆ ନୂଆ ବାଇକ୍ କିଣିବା ପାଇଁ ସେମାନେ ମନୋନିବେଶ କରୁଛନ୍ତି ସେହି ପରି ଭାବରେ ବିଭିନ୍ନ କମ୍ପାନୀ ଗୁଡ଼ିକ ନୂଆ ନୂଆ ବାଇକ୍ ଗୁଡ଼ିକୁ ପ୍ରସ୍ତୁତ କରିବାରେ ଲାଗିଛନ୍ତି ଏହା ଦ୍ୱାରା ସେମାନେ ସ୍ୱବାଲମ୍ବୀ ହେବା ସହ ଯୁବକ ମାନେ ଏହାକୁ ଅତ୍ୟନ୍ତ ମନୋରମ ଭାବରେ ଉପଭୋଗ କରିପାରୁଛନ୍ତି ଏହା ଛଡ଼ା ସେମାନେ ସେମାନଙ୍କର ଦୈନନ୍ଦିନ ଜୀବନରେ ଏହାକୁ ନେଇ ଅତ୍ୟନ୍ତ ଭାବରେ ଖୁସି ଅଟନ୍ତି